ମୁଁ ଖରା ଛୁଟିଟିଏ ଭାବିଲି ଡେରାଡ଼ୁନ୍ ଯିବା ପାଇଁ ଖରାଛୁଟି ଖରାଛୁଟି ଯେତେ ହେଲେ ଦେଇ ହେଲେ ମୁଁ ମୋ ପରିବାରର ସହିତ ଡେ ଡେରିରୁ ଡେରି ହୋଇଥିଲି ସେଇଟା ବହୁତ ଦୂର ମୋତେ ଏମିତି ଦୂରକୁ ବୁଲିଯିବା ପାଇଁ ବହୁତ ଭଲ ଭାବେ ଭଲ ଲାଗେ ସେଠାରେ ବହୁତ ଗଛ ଜଙ୍ଗଲ ବହୁତ ପାହାଡ଼ ପର୍ବତ ମଧ୍ୟ ରହିଛି ଡେରା ଡେରାଡ଼ୁନ୍ ମୋର ପ୍ରିୟ ଅଞ୍ଚଳ ମୁଁ କେବେ ଠାରୁ ଭାବୁଥିଲି ସେଠାକୁ ଯିବା ପାଇଁ ଶେଷରେ ଶେଷରେ ମୁଁ ବୁଲିବାକୁ ଗଲି ମୋତେ ଏମିତି ପ୍ରକୃତିକୁ ପ୍ରକୃତିରକୁ ଅନୁଭବ କରିବାକୁ ବହୁତ ଭଲ ଲାଗେ ସୂର୍ଯ୍ୟ ସୂର୍ଯ୍ୟ ଯେତେବେଳେ ଅସ୍ତ ହୋଇଥାନ୍ତି ଚାରିଆଡ଼ୁ ଚାରିଆଡ଼ ବହୁତ ସୁନ୍ଦର ଦେଖାଯାଏ ମୋତେ ସେହି ରୂପଟି ବହୁତ ପସନ୍ଦ ସୁନ୍ଦର ଓ ଭଲ ମଧ୍ୟ ଲାଗେ